ଆଜ୍ଞା ଆମ ଗାଁରେ ଯେଉଁ ପୋଖରୀ ଆମ ଇଏ ଅଛି ଏବେ ଇଏ ମାସକ ପୂର୍ବରୁ ସେଇ ପୋଖରୀ ସବୁ ଗଲେ ଜାଲଫାଲ ନେଇକି ମାଛ ଧରିବା ପାଇଁ ସେଟା ଏବେ ଛାଡ଼ କରି ଦେଇଥିଲେ ଆମେ ଗଲୁ ସବୁ କିନ୍ତୁ ମାଛ ମୁଁ ଯେତେଥର ଯାଏଁ ଆଜ୍ଞା ମାଛକୁଁ ଖାଲି ବି ଫେରେଁ କେଉଁ ଦିନ ଏ ଦଣ୍ଡିଆ କରାଏଁ କି ମାଛ କେଉଁଥିରେ ପଡ଼େ ମାଛ ଏବେ ଯେଉଁ ଯାଇଥିଲି ଧରିବାକୁ ଏଇ ମାସକ ପୂର୍ବରୁ ଆ ସେଦିନ ଯାଉ ଯାଉ ସମସ୍ତେ ଟିକେ କିଏ ଅଳପ କିଏ ବହୁତ ମୁଁ ଯେ ସେଇ ଭିତରେ ଜାଲ ମଡ଼େୟା ଭିତରେ ବାହାରି ଆସୁଥିଲି ପୁଣି ଦେଖିଲି ପାଛ ମାଛ ଗୋଟେ ମୁଣ୍ଡ ଟେକିଛି ସେ ଜାଲରେ ତାକୁ ଟେକି ଦେଲାବେଳକୁ ଶେଉଳଟେ ସେ ଶେଉଳଟା ଧରିଲି ଯେମିତି ମୋ ମନ ଭାରି ଖୁସି ହେଲା ସମସ୍ତେ ଦୋୖଡ଼ିକି ଆସିଲେ କହିଲେ ତୁ ତ ଯେତେବେଳେ ଆସୁ ମାଛଫାଛ ପାଉନା ଖାଲି ଘାଣ୍ଟି ଚକଟି ହୋଇକି ଯାଉଛୁ କୋଉ ଦଣ୍ଡିଆ କରାଣ୍ଡି ଦୁଇଟା ଆଜି କେମିତି ତୋ ଭାଗ୍ୟରେ ଥିଲା ଏତେ ବଡ଼ ମାଛଟା ପାଇଲୁ ମୁଁ କହିନି ମୁଁ ତ ସବୁବେଳେ ଫେରେ ସେ ତାଙ୍କର ବା ଆଶୀର୍ବାଦ ଅଛି ଆଉ ମୋ ହାବୁଡ଼ରେ ପଡ଼ିଲା ଆଉ ମୁଣ୍ଡ ଟେକିଥିଲା ସେଇ ମାଛଟା ପଡ଼ିଲା ଯେମିତି ଆମ ଘରେ ଖୁସି ମୁଁ ବି ଖୁସି ଆଜ୍ଞା ଆଉ କ'ଣ କହିମି ଏତି ଏଇ ଭଳିଆ ଜିନିଷ ଏତିକି କହି ରହିଲି